ମୁଁ ପାଠ ପଢ଼ିଥିବା ହେତୁ ସବୁ କାମ ସହଜରେ କରିପାରୁଛି ଯଦି କିଛି କଷ୍ଟ କାମ ହୁଏ ତେବେ ମୁଁ ପାଠପଢ଼ି ତେଣୁ ତାକୁ ସହଜ ଭାବରେ ତୁଲାଇ ପାରୁଛି ମୁଁ ପାଠ ପଢ଼ିଥିବାରୁ ଆମ ଗ୍ରାମରେ ମୁଁ ୱାର୍ଡ଼ ମେମ୍ବର ଅଛି ଲୋକମାନେ ମୋତେ ବହୁତ ସମ୍ମାନ ଦିଅନ୍ତି ମୁଁ ପାଠ ପଢ଼ିଥିବାରୁ ମୁଁ ପରିବାରକୁ ମଧ୍ୟ ଭଲରେ ଭରଣ ପୋଷଣ କରିପାରୁଛି ଓ ମୋ ପିଲା ଛୁଆମାନଙ୍କୁ ପାଠ ମଧ୍ୟ ପଢ଼ାଇ ପାରୁଛି ମୋ ଘର ଲୋକଙ୍କ ଛଡ଼ା ମୁଁ ଯାହାବି ଭଲ ଜିନିଷ ଜାଣିଛି ମୋ ଜୀବନରେ ଯାହାବି ଭଲ ଜିନିଷ ଶିଖିଛି ମୁଁ ତାକୁ ଆମ ଗ୍ରାମରେ ସମସ୍ତଙ୍କୁ ବୁଝାଉଛି ପାଠ ପଢ଼ିଥିବା ହେତୁ ମୁଁ ସବୁ କାମ ଅତି ସହଜରେ କରିପାରୁଛି ଯେମିତିକି ପିଲାମାନଙ୍କର ପାଠପଢ଼ାରେ ସାହଯ୍ୟ କରୁଛି କେଉଁଟା ଠିକ କେଉଁଟା ଭୁଲ ତାକୁ ବୁଝାଇ ପାରୁଛି ପିଲାମାନଙ୍କ ପାଇଁ କିଛି ଦରକାର ହେଲେ ମୁଁ ତାକୁ ଯାଇକି ଆଣିପାରୁଛି ମୁଁ ପାଠ ପଢ଼ିଥିବାରୁ ମୋ ପାଇଁ ସବୁ କାମ ସହଜ ହୋଇଯାଇଥାଏ ମୁଁ ପାଠ ପଢ଼ିଥିବାରୁ ଆମ ଗ୍ରାମରେ ମଧ୍ୟ ଗ୍ରାମରେ ସମସ୍ତଙ୍କୁ ଭଲ କଥା ବୁଝାଇ ପାରୁଛି